ମୋର ଓଡ଼ିଆ ପ୍ରିୟ ଓଡ଼ିଆ ରୂଢ଼ି ଭିତରେ ଅଛି ମତେ ବହୁତ ଭଲଲାଗେ ଆଲୋ ସଖୀ ଆପଣା ମହତ ଆପେ ରଖି ମଧୁ ବାରିଷ୍ଟରଙ୍କର ବହୁତ ଭଲ ଶିକ୍ଷା ଯେ ନିଜ ଇଜ୍ଜତ ନିଜେ ଜଗି ରଖି ଆମେ ଆଗକୁ ବଢ଼ିବା ଯାହାକି ଆଲୋ ସଖୀ ଆପଣା ମହତ ଆପେ ରଖି